ହେଲୋ ରାମ ଅଟୋ କହୁଛ ତ ମୁଁ ରଣପୁର ଯିବା ପାଇଁ ଠିକ୍ କରିଥିଲି ତୁମେ କେତେବେଳକୁ ଆସିକି ପହଞ୍ଚିବ ହଁ ମୋତେ ଟାଇମ୍ ଦେଇଥିଲ ସେହି ଟାଇମ୍ ରେ ତ ଆସିକି ପହଞ୍ଚି ପାରିନ ହଁ ଆଉ କେଉଁ କେତେ ଟାଇମ୍ ଲାଗିବ ମୋତେ ଟିକେ ମୋତେ ତୁମେ ଟିକେ ବୁଝାଅ ତୁମେ କ'ଣ କରୁଛ ତୁମେ କେଉଁଠି ଅଛ କଣ କରୁଛ କିଛି କହିବାର ନାହିଁ ମୁଁ ପାଞ୍ଚ ଥର ଫୋନ୍ କରିସାରିଲିଣି ଏହା ମଧ୍ୟରେ ମୁଁ ବହୁତ ହଇରାଣ ହେଲିଣି ମୋତେ ଟାଇମ୍ ଦେଇଥିବା ଅନୁସାରେ ଆମେ ସେହି ଅନୁସାରେ ବସିକି ରହିଅଛୁ କିଛି କିନ୍ତୁ ଯାଇପରୁନୁ